ମୁଇଁ ନୂଆଁଖାଇ ଥିଲା ଆଉ ଶାଢ଼ୀ ଦୋକାନ୍ ଯାଇଥିଲି ଶାଢ଼ୀ କିଣି ଆର୍ ସେନୁ ବହୁତ୍ ପ୍ରକାର୍ ଶାଢ଼ୀ ଦେଖାଲା ଆଉ ତାର୍ ରେଟ୍ ମାନେ ପାଞ୍ଚ୍ ହଜାର୍ ଦଶ୍ ହଜାର୍ ଛଅ ହଜାର୍ ସାତ୍ ହଜାର୍ ଆଠ୍ ହଜାର୍ କହେଲା ବହୁତ୍ ପ୍ରକାର୍ର ଦେଖାଲା ଆର୍ ମୁଇଁ ବି ଦେଖଲି ବହୁତ୍ ପ୍ରକାର୍ର ଶାଢ଼ୀମାନେ ଯେ ମୋତେ କିଛି ଭଲ୍ ନାଇଁ ଲାଗଲା ଲାଷ୍ଟ୍ ଗୋଟେ ଶାଢ଼ୀଟେ ଦେଖାଲା ସେ ଆଉ ମୁଇଁ ସେ ଶାଢ଼ୀ ଥିଲା ଉପରେ ଆଉ ମୁଇଁ ଦେଖଲି ସେ ଶାଢ଼ୀ ଟିକେ ଦେଖତ ବୋଇଲି ବେଲେ ସେ ସେଇଟା ଦେଖାଲା ମୁଇଁ ତାର୍ ରେଟ୍ ପଚ୍ରାଲି ଯେ କହିଲି ଶାଢ଼ୀ କେତେ ଟଙ୍କା ବଇଲି ଯେ ସେ କହିଲା ମାତ୍ର ଏ ଶାଢ଼ୀ ଚାରିଶହ ଟଙ୍କା ବଇଲା ବେଲେ ଠିକ୍ ଅଛେ ଆଉ ସେ ଶାଢ଼ୀ ମତେ ଚାରିଶହ ଟଙ୍କିଆ ଶାଢ଼ୀ ବହୁତ୍ ଭଲ୍ ଲାଗଲା ଆଉ ଏ ଶାଢ଼ୀ ଦେଇଦିଅନ୍ ବୋଲିକରି କହିଲି ଆଉ ସେ ଶାଢ଼ୀ ଆନ୍ଲି ଆଉ ନୂଆଁଖାଇ ଥିଲା ଆର୍ ସେ ସେ ଶାଢ଼ୀ ଯେତେବେଳେ ପିନ୍ଧିଲି ନା ଆଉ ପଡ଼ୋଶୀ ଲୋକ୍ ମତେ ବହୁତ୍ ପଚରାଲେ ଏ ଶାଢ଼ୀ କେନୁ ଆଣିଛୁ ଆଉ କେତେ ବଢ଼ିଆ ଲାଗୁଛେ ଆଉ ଭଲ୍ ଦିଶୁଛେ ଆର୍ ତାର୍ ରେ୍ଟ କେତେ ବେଳେ ମୁଁ କହିଲି ମାତ୍ର ଚାରିଶହ ଟଙ୍କା ନୂଆଁଖାଇ ଥିଲା ଯେ ମୁଇଁ ଶାଢ଼ୀ ଦୋକାନ୍କେ ଯାଇଥିଲି ଆଉ ଶାଢ଼ୀ ଘିନିକରି ଆଇଲି ଆଉ ଏ ଶାଢ଼ୀ ମୋତେ ବହୁତ୍ ଭଲ୍ ଲାଗଲା ଆରୁ ସେମାନେ ସମସ୍ତେ କହିଲେ ଆଉ ବହୁତ୍ ବଢ଼ିଆ ଚାର୍ ଶହ ଟଙ୍କାରେ ବହୁତ୍ ବଢ଼ିଆ ଶାଢ଼ୀ ମିଲିଛେ ବହୁତ୍ ବଢ଼ିଆ ଦିସୁଛେ ଆଉ ଭଲ୍ ଲାଗୁଛି ଆଉ ନୂଆଁଖାଇରେ ତୁଇ ପିନ୍ଧିଛୁ ଯେ ଭଲ୍ ଲାଗୁଛେ ଆର୍ ଆମେ ବି କହେବୁ ବେଲେ ଦେଖାବୁ ଆମେ ବି ଘିନିଯିବୁ ଆମକୁ ବହୁତ୍ ଭଲ୍ ଲାଗଲା ବୋଲିକରି କହିଲେ